ଦୁଇ ଜାନୁଆରୀ ଦୁଇ ହଜାର ଦୁଇ ତିନି ଫେବୃଆରୀ ଦୁଇ ହଜାର ଏକ ଅଠର ଜୁନ୍ ଦୁଇ ହଜାର ଚାରି କୋଡ଼ିଏ ଜାନୁଆରୀ ଦୁଇ ହଜାର ଆଠ ପନ୍ଦର ଅଗଷ୍ଟ ଦୁଇ ହଜାର ନଅ